ହ୍ୟାଲୋ ହ୍ୟାଲୋ ମ୍ୟାଡ଼ମ୍ ନମସ୍କାର ମୁଁ କହିଲି ମ୍ୟାଡ଼ମ୍ ମୁଁ ରଣପୁରରୁ କହୁଛି ସତ୍ୟ କହୁଛି ମ୍ୟାଡ଼ମ୍ ମୋ ଦେହଟା କାଇଁ ଭଲ ରହୁନି ତ ଆପଣଙ୍କୁ ଦେଖାଇଥିଲି ମେଡ଼ିସିନ୍ ଆଣିଥିଲି ମୋ ଦେହ ଭଲ ରହୁନି ଦୁର୍ବଳିଆ ଲାଗୁଛି ଯାଇଥିଲି ଏବେ ଦୁଇ ଦିନ ପୂର୍ବରୁ ଯାଇଥିଲି ତ ଆଗରୁ ବି ଯାଇଥିଲି ଆପଣ ମେଡ଼ିସିନ୍ ଦେଇଥିଲେ ପ୍ରେସ୍କ୍ରିପ୍ସନ୍ ଦେଇଥିଲେ କ'ଣ କିଛି କାମ କରୁନି ଡିଜିଜ୍ ଥିଲା ମୁଣ୍ଡ ବୁଲାଉଥିଲା ଦେହ ହାତ କମ୍ଜୋର୍ ଲାଗୁଥିଲା ଦେହରେ ଟିକିଏ ଜ୍ଵର ଜ୍ଵର ରହୁଥିଲା ତ ସେଥିପାଇଁ ଭଲ ଲାଗୁନଥିଲା ଯାଇଥିଲି ଆପଣଙ୍କ ପାଖକୁ ଆଗରୁ ବି ହଁ ମେଡ଼ିସିନ୍ ତ ଦେଇଥିଲେ ହଁ ମେଡ଼ିସିନ୍ ଦେଇଥିଲେ ଥରୁଟେ ଟେଷ୍ଟ୍ କରିଥିଲି ରିପୋର୍ଟ୍ କିଛି ବାହାରିଲାନି କହିଲେ ନର୍ମାଲ୍ ବୋଲି ତ ମୁଁ ମେଡ଼ିସିନ୍ ବି କଣ୍ଟିନ୍ୟୁ କରୁଛି ତ କିଛି ଫରକ୍ ପଡ଼ୁନି ତା'ର ତ କେମିତି କ'ଣ କରିବା କିଛି କୁହନ୍ତୁ ହ୍ୟାଲୋ ତ ମେଡ଼ିସିନ୍ ଫେଡ଼ିସିନ୍ ଆଉ କିଛି କ'ଣ ଦିଅନ୍ତୁ ଆପଣଙ୍କ ଭଏସ୍ଟା କ୍ଳିଅର୍ ଶୁଭୁନି କିଛି ଶୁଭୁନି କିଛି କ୍ଳିଅର୍ରେ କୁହନ୍ତୁ

ହଁ ହଁ ହଁ ଯେମିତି ନର୍ମାଲ୍ ସେମିତି ହେଉଛି ହଁ ପଖାଳ ଖାଇବାକୁ ଇଚ୍ଛା ହେଉଛି ସଦା ବେଳେ ପଖାଳକୁ ତ ଆଉ ହଁ ତ ମ୍ୟାଡ଼ମ୍ ଆପଣ ସେଇଟା ତ ମନା କରି ନଥିଲେ ହଁ ଖଟା ଖଟା ପଖାଳ ଅଧିକ ଖିଆହୋଇଯାଉଛି ତ ତ ଘରେ ବି ମନା କରୁଛନ୍ତି ତ ମୋତେ ତ ହଁ ନାଇଁ ନାଇଁ ମେଡ଼ିକାଲ୍ ଭିତରେ ମୁଁ କରିନି ବାହାରେ କରିଥିଲି ତ ଆପଣ ତ ଦେଖି

ହଁ ହଁ

ହଁ ହଁ ମ୍ୟାଡ଼ମ୍ ସାଲାଇନ୍ ଫାଲାଇନ୍ ନ ଦେଲେ ଆଉ କିଛି କଲେ ହେବନି ସାଲାଇନ୍ ନେବିନି ମୁଁ ସାଲାଇନ୍ ବହୁତ ଡର ଲାଗେ ମୋତେ ନାଇଁ ସା ସାଲାଇନ୍ ଛାଡ଼ିକି ଯେକୌଣସି ମେଡ଼ିସିନ୍ ଦେଲେ ଚଳିବ ହଁ ଗ୍ଲୁକୋଜ୍ ପାଣି ପିଉଛି ନା ଗ୍ଲୁକୋଜ୍ ପିଉଛି ହରଲିକ୍ସ୍ ପିଆହେଉଛି ଥଣ୍ଡା ଫଣ୍ଡା ଅଧିକ ପିଆହୋଇଯାଉଛି ତ ହଁ ହଉ ହଁ ମ୍ୟାଡ଼ମ୍ ସେଇୟା କରିବି ଯେ ହଁ ସେଇଟା ହେବ ଯେ ଶୁଣନ୍ତୁ ଟିକିଏ ଗୋଟେ କାମ କରନ୍ତୁ ସାଲାଇନ୍ଟା ଦେବେନି ଯେତେ ଯାହା ହେଲେ ବି ସାଲାଇନ୍ ଦେବେନି ସାଲାଇନ୍ ମୋତେ ବହୁତ ଡର ଲାଗେ ଆଉ କିଛି ମେଡ଼ିସିନ୍ ଦେଇଦେବେ ଯେମିତି କମିଯିବ କିନ୍ତୁ ସାଲାଇନ୍ଟା ଦେବେନି ଆଉ ହଉ ତା'ହେଲେ ମୁଁ ଯିବି ତା'ହେଲେ ମ୍ୟାମ୍ କାଲି ଯିବି ହଉ ହଉ ମ୍ୟାମ୍ ତା'ହେଲେ କାଲି ମୁଁ ଯିବି ଆଉ ହଁ ହଁ ହଁ ମ୍ୟାମ୍ ଯିବି କାଲି ହଉ ରହୁଛି ମ୍ୟାମ୍ ହଁ